ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାର ଅନେକ ଗୁଡ଼ିଏ ଭୂମିକା ରହିଛି ଏବଂ ଓଡ଼ିଆ ଭାଷା ଯେମିତି ଏକ ଭାଷା ଯାହାକି ଅଧିକ ମାଧୁର୍ଯ୍ୟ ଭାଷା ସମସ୍ତେ ଯିଏ ବି ଓଡ଼ିଆ ଭାଷା ଶୁଣିଛି ତାହାକୁ ବହୁତ ଖୁସି ଲାଗିଛି ଏବଂ ଓଡ଼ିଆ ଭାଷା ଗୋଟିଏ ବହୁତ ଭଲ ଭାଷା ଏବଂ ଓଡ଼ିଆ ଭାଷାର ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଭୂମିକା ରହିଛି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ବହୁତ ଉପରେ ଏବଂ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାର ଶିକ୍ଷା ବହୁତ ଉତ୍ପନ୍ନ